ହଁ ମୁଁ ଆମ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାଁ କହିପାରିବି ଅସିତ କୁମାର ପ୍ରଧାନ ଦୂର୍ଗା ଚରଣ ପ୍ରଧାନ ଅନନ୍ତ ପ୍ରଧାନ ପ୍ରକାଶ କୁମାର ଗିରି ଓ ଶୌର ରଞ୍ଜନ ଗିରି